ପଶୁପକ୍ଷୀଙ୍କ ମାନଙ୍କଠାରୁ ଯେଉଁ ବର୍ଜ୍ୟବସ୍ତୁ ବାହାରିବା କଥା ଗାଈ ଗାଈଙ୍କମାନଙ୍କଠାରୁ ଯେଉଁ ଗୋବର ଆଦାୟ ହୁଏ ସେ ଗୋବର ଗୁଡ଼ାକ ଆମର ଗୋଟେ ଖତ ଗାଡ଼ ଭଳିଆ ଥାଏ ତାକୁ ସମଗ୍ର ଏକାଠି ଜମା କରି ସାରା ବର୍ଷ ରଖୁ ଯେତେବେଳେ କାର୍ଯ୍ୟ ବିଲ ଚାଷକାମ ପଡ଼ିବ ସେହି ଚାଷ କାମ ବେଳକୁ ତାକୁ ଗାଡ଼ି ସେ ଶଗଡ଼ ଦ୍ୱାରା ସେ ବିଲକୁ ନେଇ ସେ ବିଲରେ ତାକୁ ବିଛା ବି ଫୋପଡ଼ା ଫିଙ୍ଗା କରି ତାକୁ ଗଛ ଧାନ ବୁଣିବା ଯାହା ଗଛ ଲଗେଇବା ସବୁ କସ୍ତା ତା' ସାର ଦ୍ୱାରା ଗଛ ହୃଷ୍ଟପୃଷ୍ଟ ହେଇପାରି ହେଇପାରୁଛି ସେ ଗୋବର ଗୁଡ଼ାକ ମଧ୍ୟ ବହୁତ କାର୍ଯ୍ୟକାରି ହେଉଛି ଆମର ଜାଳେଣୀ ହିସାବରେ ମଧ୍ୟ ତାକୁ ଘଷି କରିକି ତାକୁ ଶୁଖେଇକି ମାଇପି ଝିଅମାନେ ସମସ୍ତେ ତାକୁ ରଖିକରି ଜାଳ କରାଯାଉଛି ତେଣୁ ଗୋବର ଗ୍ୟାସ୍ ଟାଙ୍କିଟି କରିକି ଗୋବର ଗ୍ୟାସ୍ ଆଦାୟ କରିକି ସେଥିରୁ ମଧ୍ୟ କିଛି ଲାଭବାନ